ହ୍ୟାଲୋ ଆପଣ ସାଇ ଟ୍ରାଭେଲର୍ର ଡ୍ରାଇଭର୍ କହୁଛନ୍ତି ତ ମୁଁ ଆପଣଙ୍କୁ ଆଠଟାରୁ କହିଥିଲି ଆସିକି ଦିନ ଦଶଟା ହେଲାଣି ଆପଣଙ୍କୁ ସମୟ ଜ୍ଞାନ କିଛି ବି ଜଣାପଡ଼ୁନି ଆମେ ଯାଇଥାନ୍ତୁ ସାଙ୍ଗମାନେ ପୁରୀ ଯାଇଥାଆନ୍ତୁ ତାପରେ କୋଣାର୍କ ଯାଇଥାଆନ୍ତୁ ପୁରୀ ମନ୍ଦିର ଟିକେ ବୁଲିଥାଆନ୍ତୁ ଆଉ ସମୁଦ୍ର କୂଳ ବି ଟିକେ ଯାଇଥାଆନ୍ତୁ ଆଉ ଦଶଟାରୁ ଆସିକି ବାରଟା ହେବ ଆପଣ ଆସିନାହାନ୍ତି ଏଯାଏଁ ଆମେ ଆଉ କେମିତି ଯିବୁ ଆଉ ଏତେ ବି ସମୟ ହେଲାଣି ଆପଣ କ'ଣ ଯେଉଁମାନଙ୍କୁ ନିଅନ୍ତି କ'ଣ ଅନ୍ୟ କାହାକୁ ଯାହାକୁ ନିଅନ୍ତି କ'ଣ ତାଙ୍କ ସହ ବି ସେୟା କରନ୍ତି ଠିକ୍ ସମୟରେ ଆପଣ ଗୋଟେ ଯାଇକି ଲୋକମାନଙ୍କୁ ନେଇକି ଯିବେନି ଆଉ ଏମିତି କରୁଛନ୍ତି ଆମେ କେତେ ହଇରାଣ ହେଲୁଣି ଆଉ କାହାକୁ ଖୋଜିବୁ ଯଦି ଆପଣ ଏମିତି ନ ଆସିବେ ତାହାହେଲେ ମୁଁ ଆମେ ବାତିଲ୍ କରିଦେବୁ ଆପଣଙ୍କର ମ୍ୟାନେଜର୍କୁ ନହେଲେ ମୁଁ କହିବି କି କଲ୍ କରିକି ଆପଣ ଆସୁନାହାନ୍ତି ସମୟ ଜ୍ଞାନ ଆପଣଙ୍କର ଟିକେ କିଛି ବି ନାହିଁ ଆମେ ଏବେ ଆଉ କ'ଣ କରିବୁ ଆଉ ଯାଇଥାଆନ୍ତୁ ଟିକେ ମନ୍ଦିର ଯାଇଥାଆନ୍ତୁ ବୁଲିଥାଆନ୍ତୁ ଅବଢ଼ା ଟିକେ ଖାଇଥାଆନ୍ତୁ ଆଉ ସମୟ ତ ନାହିଁ ଆଉ ଏଇନା କାହାକୁ ଦେଖିବି ଆସିକି ଏତେ ବେଳ ହେଲାଣି ଆଉ ଦେଖନ୍ତୁ ଚେଷ୍ଟା କରନ୍ତୁ ଆସନ୍ତୁ ଠିକ୍ ସମୟରେ ମୋତେ ପୁଣି ଠିକ୍ ସମୟରେ ଆସିକି ଠିକ୍ ସମୟରେ ଛାଡ଼ିବାକୁ ବି ପଡ଼ିବ ଆଉ ନହେଲେ ମୁଁ ପଇସା ବି ଦେବିନି ଆଉ ତମର ମ୍ୟାନେଜର୍କୁ କହିକି ତମର ସେଆଡ଼ୁ ପଇସା ବି କମେଇ ଦେବି ଆଉ ଯଦି ନ ଆସିବେ ତାହାହେଲେ ଆଉ କାହାକୁ ଖୋଜିବି ଖୋଜିବା ପାଇଁ ତ ଏବେ ବି ଆଉ ଟାଇମ୍ ନାହିଁ ଆପଣ ଟିକେ ଦୟାକରି ଆସନ୍ତୁ ଆଉ ନହେଲେ ମୁଁ କ'ଣ କରିବି ଅ ହେଉ ମୁଁ ତାହାହେଲେ ରହିଲି ଆପଣ ଠିକ୍ ସମୟରେ ଆସନ୍ତୁ ନମ୍